ଓଡ଼ିଆର ଲୋକମାନେ ନିଜର ପରିଚୟ ଏବଂ ଭାବନାକୁ ଓ ଓଡ଼ିଆରେ ପ୍ରକାଶ କରିଥାନ୍ତି କାହିଁକିନା ଓଡ଼ିଶାର ଲୋକମାନେ ଓଡ଼ିଆକୁ ବହୁତ ଭଲ ପାଇଥାନ୍ତି କାଇଁ ନା ଓଡ଼ିଆର ଲୋକମାନେ ସବୁ ନିଜ ମନକୁ ନେଇକି ମନ ନେଇକି ମିଳିମାଶି ଚଳିବାକୁ ପସନ୍ଦ କରିଥାନ୍ତି କାହିଁକିନା ସେ ଯେହେତୁ ଓଡ଼ିଆ ତାଙ୍କ ଦେହରେ ଓଡ଼ିଆର ମାଟି ପାଣିପାଗରେ ବଢ଼ିଛନ୍ତି ସେମାନେ ତ ସେମାନେ ଓଡ଼ିଶାର ମୂଲ୍ୟ ଜାଣିଛନ୍ତି ଓଡ଼ିଆର ମୂଲ୍ୟ ଜାଣିଛନ୍ତି ତ ସେମାନେ ନିଜର ଭାଷାକୁ ଭାବନାକୁ ଓଡ଼ିଆରେ ପ୍ରକାଶ କରିବାକୁ ଭଲ ପାଇଥାନ୍ତି ଭାତ୍ରୁ ଭାବ ସୃଷ୍ଟି କରିକି ଓଡ଼ିଆରେ ଚଳିଥାନ୍ତି ଆଉ ଓଡ଼ିଆକୁ ସେ ବହୁତ ଭଲ ପାଇଥାନ୍ତି